ଆମର ବିଦ୍ୟୁତ ବୋର୍ଡ଼୍ ଯୋଗୁଁ ଖରାପ ହୋଇଥିବା ଯୋଗୁଁ ଆମେ ବିଦ୍ୟୁତ୍ ବୋର୍ଡ଼୍ବାଲାକୁ ଫୋନ୍ କରି କଲ୍ କରି ଅଭିଯୋଗ ବିଭାଗକୁ କଲ୍ କରି ପଚାରିବୁ କି ଆମର ଅଭିଯୋଗକୁ ଆଉ ଥରେ ଆସି ଆମର ବୋର୍ଡ଼୍କୁ ଭଲ ଭାବରେ ଦାଖଲ ଭାବରେ ଦେଖିବେ କରି ଆମ ତୁମ ପୁଣି ପୁଣି ଆସିନପାରି ଆମେ ଆଉ ଥରେ ଅଭିଯୋଗ କରି ଆମକୁ ଫୋନ୍ କରିକି ଅପ୍ଡେଟ୍ କରିବୁ